ମୁଁ ଗଛ ଲଗେଇଲା ବେଳେ ଖତ ଯୁକ୍ତ ମାଟି ବ୍ୟବହାର କରିଥାଏ ଯାହାକୁ କି କଳା ମାଟି କୁହାଯାଏ ଏଥିସହିତ ମାଟିରେ ଖତ ମିଶେଇବା ସହିତ ପଟାସ ୟୁରିଆ ମଧ୍ୟ ବ୍ୟବହାର କରିଥାଏ